ହ୍ୟାଲୋ ଚାଟ୍ ଆମର ତ ହାପ୍ କୋଡ଼ିଏ ରହୁଛି ଫୁଲ୍ ଚାଳିଶ ଆଉ ରେଟ୍ ଆଳୁ ତ ଜାଣିଛନ୍ତି ଇଏ ପୁରୁଣା ଆଳୁ ଆଉ ନୂଆ ଆଳୁ ତ ଏବେ ମାର୍କେଟକୁ ଆସିଛି ଆଉ ପୁରୁଣା ଆଳୁରେ ମୁଁ କରିଛି ଆଉ ନୂଆ ଆଳୁ ନାହିଁ ଆସି ଆଣିନି ଆଉ ଯାହା ହେନେ ଟିକେ ରେଟ୍ ରହିବ ତିରିଶ ଟଙ୍କା ଯେ ଆଉ ଏ ଚାଟ୍ ସେ ଚାଟ୍ ଫରକ ଅଛି ନାଁ ଆଉ ରୁପାଲି ଛକରେ କମ ପଇସା ଯେ ଆମର ସେହି ରୁପାଲି ଛକ ନୁହେଁ କି ଏ ଚା ଚାଟ୍ ଖାଆନ୍ତୁ ସେ ଚାଟ୍ ଖାଆନ୍ତୁ ତା'ର ଟେଷ୍ଟ୍ ଆର ଟେଷ୍ଟ୍ ଜାଣିବେ ଆଉ ଥରେ ଥରେ ଖାଇଲେ ସାର୍ ଆଉ ନେକ୍ସଟ୍ ଟାଇମ୍ ଆଉ କେଉଁଠି କି ଯିବେ ନାଇଁ ଏଇଠିକି ହିଁ ଆସିବେ ଚାଟ୍ ଥରେ ଖାଆନ୍ତୁ ହଁ ପାମ୍ପଡ଼ ପକାଉଛନ୍ତି ଆମ ପାମ୍ପଡ଼ ତାଙ୍କ ପାମ୍ପଡ଼ ତ ତଫାତ ଅଛି ନାଁ ଆଉ ଥରେ ଖାଆନ୍ତୁ ତା'ପରେ ଜାଣିବେ ଆମର ଏହି ଦେଖନ୍ତୁ ସାର୍ ପୁରା ଲିଜତ୍ ପାମ୍ପଡ଼ ଏଇଠି ଦେଖନ୍ତୁ ଏଇ ଖୋଳ ଦେଖ ଦେଖନ୍ତୁ ଆଉ ସିଏ ନାଁ ପ ନାଁ ନାଁ ଦିନେ ଅଧିକା ସେଇଟା ଭୁଲ୍ ଆଉ ହଉ ହଉ ଦିଅନ୍ତୁ ଆପଣ ନୂଆ ଆସିଛନ୍ତି ଗୋଟେ ଆଉ ମୁଁ ଫେରାଇ ଦେବି ନାଁ ଯାହା ହେଲେ ଆମର ଗୋଟେ କଷ୍ଟମର୍ ଆପଣ କଷ୍ଟମର୍ ଭଗବାନଙ୍କ ଭଳିଆ ଆଉ ଫେରାଇ ତ ହେବନାଇଁ ଖାଆନ୍ତୁ ଆଉ କେ କେତେ ଦୁଇ ଜଣ ନାଁ ତିନ ଜଣ ଆପଣ ଆଉ ଦୁଇ ଜଣ ଖାଇବେ ଆଉ ଖାଇବା ପାଇଁ ଆଉ ଫେରାଇ ଦେବି କି ହଉ ବସନ୍ତୁ ବସ ହଁ ବସନ୍ତୁ ବ ନାଁ ନାଁ ନାଁ ନାଁ ସେଟା ଭୁଲ୍ ଜିନିଷ ଆପଣ ଏଇଠି ଥରେ ଖାଆନ୍ତୁ ଖାଇଲେ ଜାଣିବେ ତା'ର ଟେଷ୍ଟ୍ କ'ଣ କେମିତି ଆପଣ ବସନ୍ତୁ ଚେୟାରରେ ମୋ ରାଗ ଦିଆହେବ ନାଁ କ'ଣ କେମିତି କୁହଁନ୍ତୁ ରାଗ ନାଁ ବିନା ସାଧା ପିଆଜ ଫିଆଜ କ'ଣ କେମିତି

ହୁଁ ଖାଆନ୍ତୁ ହଉ ହଉ ଠିକ ଅଛି ଖାଆନ୍ତୁ ତା'ପରେ ଟେଷ୍ଟ୍ ଜାଣନ୍ତୁ ତା'ପରେ କହିବେ ସାର୍ ଆପଣ କାଇଁ ଚା ତାଙ୍କର ତିରିଶ ଟଙ୍କା କାଇଁ ଆମର ଚାଳିଶି ଟଙ୍କା କାଇଁ ଥରେ ଖାଇଲେ ସିନା ଜାଣିବେ ଥରେ ଖାଆନ୍ତୁ ହଉ ହଉ ବସନ୍ତୁ ବସନ୍ତୁ ବସନ୍ତୁ ବସନ୍ତୁ ଆରେ ଦୁଇଟା ଚାଟ୍ ମାରିଲୁ ସାରଙ୍କ ପାଇଁ ହଁ ରାଗ ଟିକେ ଦେବୁ ହଁ ହଁ ହଁ